ଗତ ଏକବର୍ଷ ମଧ୍ୟରେ ମୋ' ସହିତ ବହୁଗୁଡ଼ିଏ ଏମିତି ଘଟଣା ଘଟିଛି ଯାହାକି ବହୁତ ସ୍ମରଣୀୟ ତା' ଭିତରୁ ଗୋଟିଏ ଘଟଣା ଏମିତି ଘଟିଛି ଯେଉଁଟାକି ମୋ'ର ଲାଇଫ ପାଇଁ ବହୁତ ଦରକାର ଯେଉଁଟାକି ମୋ'ର ଛୁଆଟି ଦିନରୁ ଇଚ୍ଛା ଆଉ ଆଶା ଥିଲା ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି କରିବା ପାଇଁ କିନ୍ତୁ ମୁଁ ବହୁତ ଚେଷ୍ଟା କଲାପରେ ମଧ୍ୟ କରିପାରିନଥିଲି ପାଠପଢ଼ା ସରିବାପରେ ମୁଁ ବହୁତ ଗୁଡ଼ିଏ ଏନଟ୍ରାନ୍ସ ମଧ୍ୟ ଦେଲି ଏବଂ ବହୁତ ଗୁଡ଼ିଏ କୋର୍ସ କରିବା କରିଲି କିନ୍ତୁ ମୁଁ କିଛି ଗଭର୍ଣ୍ଣମେଣ୍ଟ ଏନଟ୍ରାନ୍ସରେ କ୍ଵାଲିଫାଏ କରିପାରିନଥିଲି କିନ୍ତୁ ଏହି ପୂର୍ବ ଦୁଇମାସ ତଳେ ମୁଁ ଗୋଟିଏ ଗଭର୍ଣ୍ଣମେଣ୍ଟ ଏନଟ୍ରାନ୍ସ ଦେଇଥିଲି ଯେଉଁଟାକି ମୁଁ ପାଇଗଲି ଏବଂ ଏହି ଜିନିଷ ମୋ' ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ମୋ' ଜୀବନରେ ବହୁତ ଦରକାର ମଧ୍ୟ